ମୁଁ ଏବେ ସ୍ୟାମ୍ସଙ୍ଗର ଗୋଟିଏ ଫୋନ୍ ଆଣିଥିଲି ଯେଉଁଟା କି ଦୁଇ ମାସ ହିଁ ଗଲାନାହିଁ ତା' ବ୍ୟାଟେରୀଟି ପୁରା ନଷ୍ଟ ହୋଇଗଲା ମୋ'ର ଦଶ ହଜାରଟି ଟଙ୍କା ପୁରା କ୍ଷତି ମୁଁ ସହିବାକୁ ପଡ଼ିଲା